ହ ଏଟା ପନ୍ାର୍ ଲାଗଣି ହଁ ଆପଣଙ୍କ ସେ ଗାଡ଼ିଟା ଏ ଯଉଁ ଭଡ଼ା ପାଇଯାଉଚି ସେଟା ଫ୍ର୍ରୀ ଅଛି କି ନା ନା ଆଜି ପାଇଁ ହ ସେଠି ମୋ ସାଙ୍ଗଟେ ଅଛି ତ ସେଠକା ଆସିବ ମୁଁ ଏଇ ସୋନପୁର ମଝପଡ଼ା ରହୁଚି ସେଠାକୁ ଆସିବ ଯେ ମାନେ ଚାରି ପାଞ୍ଚଜଣ ସାଙ୍ଗ ଆସିବେ ହଁ ସେମାନେ ଚାରି ପାଞ୍ଚ ଜଣ ଆସିବେ ଆଜି ଆଜି ତିନିଟାରେ ଆସିବେ ହଁ ହ ହଁ କେତେ କାଣା ନେବେ କିି

ଓହୋ ସେତିକି ନା ଚାରିଜଣ ଆସୁଛନ୍ତି ନା ନା ସେଟା ବହୁତ ରେଟ୍ ହେଇଯିବ ଆଉ ଟିକେ କଣ କରୁନୁ ନାଇଁ ଏତେ କିଲୋଠୁତେ ପଇସାହିଁି ନା ଅନ୍ୟ ଅଟୋ ତ ଆହୁରି କମ୍ ପଇସା ନଉଚନ୍ତି ଆପଣ କେମିତି ଅଧିକ କହୁଛନ୍ତି ନା ନା ସେତିିକି ହବ ନାଇଁ ନା କିଛି ନା ଆଉ ପାଁଶହ ଟଙ୍କା କମ୍ କରନ୍ତୁ ହଁ ଦି ହଜାରାରେ ହବ ଯଦି ହଁ ଏ ଆଣିବେ ପୁଣି ଦୁଇ ତିନି ଘଣ୍ଟା ରହିକି ସେମାନେ ଯିବେ

ହଁ ଦେଖନ୍ତୁ ତିନିଟାରେ ହଁ ତିନଟାରେ ଆଣିବେ ବେଶୀନେ ଘଣ୍ଟେ ରହିବା ଯିବେ କେତେ ଟଙ୍କା ନେବେ ହଉ ଠିକ ଅଛି ମୁଁତେବେ ତାଙ୍କ ନମ୍ବର ଆପଣଙ୍କୁ ଦେଇଦଉଚି ଆପଣ କିମ୍ବା ଆପଣଙ୍କ ନମ୍ବର ତାହାକୁ ଦେଇଦଉଚି ଆଉ ତିନିଟାରେ ବାହାରିକି ଆସିବେ ହଉ ହଉ ଠିକ୍ ଅଛି